ବର୍ତ୍ତମାନ ଆମ ଓଡ଼ିଶାରେ ଯେତିକ ଯୁବପିଢ଼ି ଅଛନ୍ତି ସମସ୍ତେ ବାହାର ରାଜ୍ୟକୁ କାମ କରିବା ପାଇଁ ଚାହୁଁଛନ୍ତି କାହିଁକି ଆମ ସରକାର ଲୋକଙ୍କର ରୋଜଗାର ପାଇଁ ବହୁତ ହିଁ କାମ କରୁଛନ୍ତି କିନ୍ତୁ ତାହାକୁ ଆମର ଯୁବପିଢ଼ି ଜାଣିପାରୁନାହାନ୍ତି କାହିଁକି ସେମାନଙ୍କର ଯୋଗାଯୋଗ ହେଇପାରୁନାହିଁ ସରକାର ସେଥିପ୍ରତି ଧ୍ୟାନ ଦେବାର କଥା କିନ୍ତୁ ସରକାର ସେ ଯୋଜନା କରୁନାହାନ୍ତି ଯୋଜନା କରିଲେ ହେଲେ କ'ଣ ହେବ ସେ ବିଷୟରେ ଅବଗତ କର ଦରକାର ସେ ବିଷୟରେ ନ ଜାଣି ଆମ ଯୁବପିଢ଼ି ମାନେ ବାହାର ଦେଶକୁ ଖଟିବା ପାଇଁ ଯାଉଛନ୍ତି ସେଥିପାଇଁ ସରକାରଙ୍କୁ ଦେଖିବା କଥା ଯୋଗାଯୋଗ କରିଲେ ହେବନି ତାଙ୍କ ଯେଉଁ ଅଛନ୍ତି ସରକାରୀ କାର୍ଯ୍ୟ ଆମ ନୂଆପଡ଼ା ହେଉଛି କୃଷି ପ୍ରାଧାନ୍ୟ ଏଠାରେ ଅଧିକାଂଶ ଲୋକ କୃଷି ଅଛନ୍ତି ଆମ ଓଡ଼ିଶାରେ ଦେଖିବାକୁ ଗଲେ ଓଡ଼ିଶା ହେଉଛି ଗୋଟିଏ କୃଷି ପ୍ରାଧାନ୍ୟ ରାଜ୍ୟ ଏଠାରେ ବହୁତ ପ୍ରକାରର ଶସ୍ୟ ଉତ୍ପାଦନ କରାଯାଇଥାଏ ସେଥିପାଇଁ ଏଇଟାକୁ ସରକାର ଖାଲି କେବଳ କୃଷି ପ୍ରାଧାନ୍ୟ ଦେଉଛନ୍ତି ସରକାର କେବଳ ସେ ସେଥିରୁଙ୍କୁ ଟଙ୍କା ଦେଇ ଦେଲେ ହେବନି ତାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ତାଙ୍କ ପରାମର୍ଶ ନେବା କଥା ସେଇଟା ହେଲା ଯେ ଆମ ରାଜ୍ୟର ବିକାଶ ହେବନି କି ଦେଶର ବିକାଶ ହେଇପାରିବନି ଦେଖିବାକୁ ଗଲେ ଆମ ଯେଉଁ ଜିଲ୍ଲା ଅଛି ଜିଲ୍ଲାରେ ସେତେ ସୁଯୋଗ ସୁବିଧା ନାହିଁ ଆମ ଜିଲ୍ଲାରେ ଯେଉଁଟା ହେବା କଥା ଶିଳ୍ପ କାରଖାନା ସେଇଟା ମାନେ କିଛି ନାହିଁ ଦେଖିବାକୁ ଗଲେ ତ ସେଥିପାଇଁ ଆମ ଏଠାରେ ରୋଜଗାର ବହୁତ ଅସୁବିଧା ହେଉଛି ସେଥିପାଇଁ ଆମ ରାଜ୍ୟର ଯୁବପିଢ଼ି ଅନେକ ରାଜ୍ୟଙ୍କୁ ଖଟିବା ପାଇଁ ଯାଉଛନ୍ତି ଆଉ ସେ ମଧ୍ୟରୁ ବହୁ ସେଇଠାର ମାଲିକ ମାନଙ୍କର ମାଡ଼ ଗାଳି ଖାଉଛନ୍ତି ଆଉ ଅଧିକାଂଶ ଝିଅମାନେ ବି ଯାଉଛନ୍ତି ମୃତ୍ୟୁବରଣ କରୁଛନ୍ତି